ଆମେ ଫୁଲ ଗଛ ଗୋଟେ ହେଉଛି ଦେବ ପୂଜାରେ ନାଗେ ଏବଂ ନିଜକୁ ବହୁତ ସୁନ୍ଦର ଆଟ୍ରାକ୍ସନ୍ ମଧ୍ୟ କରେ ଫୁଲ ଗଛ ଲଗେଇଲେ ଦିଅ ଦେବତା ପୂଜା ହେବେ ନିଜେ ବି ଆନନ୍ଦ ଉପଭୋଗ କରିବେ ଏବଂ ଯଦି ବେଶୀ ତ ଚାଷ କରିକିନି ଆମେ ବେପାର କଲା ଭଳି ରାସ୍ତାରୁ ନୁହଁ ନିଜେ ଖୁସି ହେଇ ଦିଅଁ ଦେବତା ପୂଜା କିମ୍ବା ପଡ଼ା ପଡ଼ୋଶୀ କେହି ନେଇ ଦିଅଁ ଦେବତା ପୂଜା କଲେ ଏଇଟା ଫୁଲ ଆମ ପାଇଁ ସୌନ୍ଦର୍ଯ୍ୟ ଜିନିଷ ଏବଂ ଆଦରନୀୟ ଜିନିଷ ଏବଂ ଗଛ ପନିପରିବା ହେଉଛି କୋବି ଆଳୁ ମୂଳା ପିଆଜ କି ଶାଗ ଯୋଉ ଖଡ଼ା ନେଉଟିଆ କଚିଳା ପାଳଙ୍ଗ କିମ୍ବା କାକୁଡ଼ି ଏଇସବୁ ଚାଷ କଲେ ନିଜ ପରିବାର ଚଳିବା ସାଥିରେ ଦୁଇ'ପଇସା ତା'ଦେହରୁ ମଧ୍ୟ ଆମେ ବିକ୍ରି କରିକିନି ପରିବାର ମେଣ୍ଟନ କରିବା ପାଇଁ ସହଜ ଆଉ ଅଲଗା ବଡ଼ ଗଛ ନଗେଇଲେ ନଡ଼ିଆ ପଣସ ଆମ୍ବ କଦଳୀ ଅମୃତଭଣ୍ଡା ସଜନା ଛୁଇଁ ଏ ସବୁ ଗଛ ନଗେଇଲେ ଇଏ ସବୁ ବର୍ଷ ସାରା ବିଭିନ୍ନ ପ୍ରକାରେ ଫଳ ଆସିବ ଏବଂ ସେ ଫଳକୁ ନିଜେ ଖାଇବୁ ଏବଂ ବିକ୍ରି କଲେ ବି ଦୁଇ ପଇସା ତା ମାଧ୍ୟମରେ ଆମେ ପାଇବୁ ଆମ୍ବ ସିଜିନ୍ରେ ଆମ୍ବ ପଣସ ସିଜିନ୍ରେ ପଣସ ନଡ଼ିଆ ସିଜିନ୍ରେ ନଡ଼ିଆ ଗୋଟେ ଗଛ ନଡ଼ିଆ ବିକ୍ରି କରିହେବ ପୋଡ଼ ବି ବିକ୍ରି କରିହବ ଏବଂ ତା'ର ବାଙ୍ଗକୁ ଜାଳ କରିହେବ ତା'ର ଯୋଉ କେନ୍ଦାକୁ ମଧ୍ୟ ଜାଳ କରିହେବ ତା ପତରକୁ ଉଁଛି କିନି ପହଁରା କରି ପହଁରା ବିକ୍ରି କରିହେବ ଲେମ୍ବୁ କି କାକୁଡ଼ି ପନିପରିବା ଏମିତି ସବୁ ବିଭିନ୍ନ ଫସଲ କଲେ ନିଜେ ବଞ୍ଚିବା ସାଥେସାଥେ ତା ଦିହରୁ ଦୁଇ ପଇସା ବି ଇନକମ୍ ହେବ ଏବଂ ପରିବାର ବି ମେଣ୍ଟେନ ହେଇପାରେ